ମୁଁ ଛଅ ଦିନ ଆଗରୁ ଗୋଟିଏ ଡ୍ରେସଟିଏ ଆଣିଥିଲି ସେଇଟା ଘରକୁ ଆଣିଲା ପରେ କାଚିଲା ପରେ ସେଇଟା କୁଚୁକୁଚୁ ହେଇଗଲା ତା ପରେ ମୋତିମାନେ ମଧ୍ୟ ଝଡ଼ିଗଲା ତା ପରେ ସେ ସିଲେଇମାନେ ମଧ୍ୟ ଖୋଲିଗଲା ତା ପରେ ସେଇ ଡ୍ରେସର କଲର୍ ମଧ୍ୟ ଛାଡ଼ିଗଲା ତା ପରେ ବହୁତ ଦିନ ପିନ୍ଧିଲି ତା ପରେ ଏଥର ସବୁ ଖୋଲିଗଲା ଏନ୍ତା ଚିରି ହେଇଗଲା ଏଥର ତା ପରେ ସେଇ ଦୁକାନବାଲା କୁ ଗଲି କହିଲି ତମେ ଭାଇ ଏମିତି କଣ ଡ୍ରେସ ଦେଉଛ ବହୁତ ଭଲ ଦିଶୁଛି ହେଲେ ଘରକୁ ନେଲା ପରେ ଚିରି ଯାଉଛି ଆଉ ମୋତି ମଧ୍ୟ ଝଡ଼ି ଯାଉଛି ସିଲେଇ ମଧ୍ୟ ଖୋଲି ଯାଉଛି ଆଉ ଟେଲର ପାଖକୁ ନେଲି ଏଇଟା ସିଲେଇ ହେବନି କହିଲା